ଆଜିକାଲି ଯୁଗର ଅନ୍ଧବିଶ୍ୱାସ ହଉଛି ସବୁଠୁ ବଡ଼ ଜିନିଷ ଯାହାକି ଏବେ ଆପଣ ଦେଖିପାରୁଥିବେ ମାନେ ଆମର ମାନେ ଆମ ଓଡ଼ିଶାରେ ଗୋଟେ ଯାଗା ଆମର ଏଇ ଜାଗାରେ ହିଁ କହିଦଉଚି ଏ ଅନ୍ଧବିଶ୍ୱାସ ଯେମିତି ସାପ ଗୋଟେ କାମୁଡ଼ି ଦେଲେ ମେଡ଼ିକାଲ୍ ନ ନେଇକି ଅ ଅନ୍ଧ ଲୋକମାନଙ୍କ କଥାରେ ପଡ଼ିକି ଗୁଣିଆ ପାଖକୁ ନେଇଯାନ୍ତି ଲା ଶେଷରେ କଣ ହୁଏ ସେ ଲୋକର ମୂତ୍ୟୁଟି ହେଇଯାଏ ସେଥିପାଇଁ ମୁଁ କହିବାକୁ ଚାହୁଁଛି ଅନ୍ଧବିଶ୍ୱାସ ନ ପଡ଼ିକି ମେଡ଼ିକାଲ ନେଇକି ଗଲେ ସବୁଠୁ ଭଲ ଜିନିଷ ଯେଉଁଥିରେ କେତେ ଲୋକ ଅଛନ୍ତି ଏଠି ସାପ କାମୁଡ଼ାରେ ମାନନ୍ତିନି କିମ୍ବା ବଳିରେ ମାନନ୍ତି କି କରିଦେଲେ ମଣିଷ ଗୁଣି ପିଟି ହଅନ୍ତି କେତେ କଣ ହେଇ ରିସେଣ୍ଟଲି ଏବେ ଗୋଟେ ବିହାର ଗୋଟେ ଷ୍ଟୋରିଟା ହେଇଛି ଯାହାକି ବଳି ଦଉଥିଲେ ଏମତି ସେମିତି ଗୋଟେ ପଣ୍ଡିତ ଘର ପିଲା ଆସିକି କିଏ ବଲି ଦଉଛନ୍ତି କେମିତି କଣ ଇନକ୍ଵାର ବି ଚାଲିଛ ବଳି ସିଷ୍ଟମ ଏବେ ଗମେଣ୍ଟ ବି ବନ୍ଦ କଲାଣି କିନ୍ତୁ ବଳି ସିଷ୍ଟମ ବି ବନ୍ଦ ହେଇପାରୁନି କେବ ଆଉ ଲୋକମାନ ଅନ୍ଧବିଶ୍ୱାସ ରହିଯାଇଛି ଯାହାର ଯେମିତି ଗାଁ ମାନରେ ବି ବଳି ବଳି ଦିଅନ୍ତି ଲୁଚେଇ ବାଚେଇ ବି ବଳି ଦିଅନ୍ତି ଛୁଆକୁ ବଳି ଦିଅନ୍ତି ଏସବୁ ଦେଲେ କିଛି ଲାଭ ନାହିଁ କିନ୍ତୁ ମୁବ ମନର ସେ ଭ୍ରମଟା ବାହାର ନିଭେଇଯାଏ ଲାଭଟା କିଛି ନାହିଁ କିନ୍ତୁ ସବୁଠେ ଭଲ ଏସବୁ ଅନ୍ଧ ଫନ୍ଧ ବିଶ୍ୱାସରେ ନ ପଡ଼ିକି ନିଜ ବାଟରେ ନିଜେ ରହିଲେ ଭଲ କାଁକି ଦୁନିଆ ଯେ କୋଉଠି ହେଲାଣି ସାଇଣ୍ଟିଫିକ୍ ଦୁନିଆ ହେଲାଣି ସାଇଣ୍ଟିଷ୍ଟମାନେ କେତେ କଣ ଆଗକୁ ବଢ଼ିଲାଣି ତ ଏଇ ଛୋଟମୋଟିଆ ବୁଦ୍ଧିରେ ଟିକେ ପଡ଼ିବା କଥା ନୁହଁ ଯେତିକି ହଉଛି ସେତିକି ରହିବା କଥା